ପ୍ରାୟତଃ ସବୁ ଅଞ୍ଚଳରେ ମାନେ ନାନା ପ୍ରକାରର ପ୍ରଯ୍ୟଟନ ସ୍ଥଳୀ ଥାଏ କିନ୍ତୁ ସବୁ ଲୋକ ସେଗୁଡ଼ିକ ଠିକ୍ ଭାବରେ ଦେଖିପାରନ୍ତି ନାହିଁ ତେଣୁ ସବୁ ଲୋକ ସେଗୁଡ଼ିକ କିପରି ଭାବେ ଉପଲବ୍ଧ କରିବେ ତା ତା'ର ଆନନ୍ଦ ନେବେ ସେଥିପାଇଁ ଆମେ ସ୍ଥାନୀୟ ଲୋକମାନେ ତାହା ଉନ୍ନତ କରିବା ଆବଶ୍ୟକ ଯଦ୍ଵାରା ବାହାର ଦେଶର ଲୋକ କିମ୍ବା ନିଜ ଦେଶର ଲୋକ ମଧ୍ୟ ସେ ପ୍ରଯ୍ୟଟନ ସ୍ଥଳୀ ବିଷୟରେ ଜାଣିବେ ଏବଂ ସେଇ ତାହାକୁ ବୁଲିବା ପାଇଁ ଆସିବେ ଓ ତାର ଆନନ୍ଦ ନେବେ